ଆମେ ଓଡ଼ିଶାର ପୁରୀ ଜିଲ୍ଲାର ଲୋକ ଅଟୁ ଆମର ମୁଖ୍ୟ ଚାଷ ହେଉଛି କୃଷି କାହିଁନା ଓଡ଼ିଶାର ଜୀବିକା ହେଉଛି କୃଷି କୃଷି ସାହାଯ୍ୟରେ ଆମେ ଆମର ଗୁଜୁରାଣ ମେଣ୍ଟାଇ ଥାଉ କିଏ ଧାନ କିଏ ଗହମ ମୁଗ ବିରି ବାଜରା ମାଣ୍ଡିଆ ଆଦି ବିଭିନ୍ନ ପ୍ରକାର ଚାଷ ମଧ୍ୟ କରିକି ଲୋକମାନେ ତାଙ୍କ ନିଜ ନିଜ ପେଟ ପୋଷିଥାନ୍ତି କୃଷି କୃଷି ସାହାଯ୍ୟରେ ମଧ୍ୟ କିଛିଟା ଚାଷ କ କରି ମଧ୍ୟ ନିଜର ଖାଇବା ପାଇଁ ଖାଦ୍ୟ ରଖି ତା ଆପଣ ବଜାରରେ ବିକ୍ରି କରିଥାନ୍ତି ଯାହାଫଳରେ ମଧ୍ୟ ଅନ୍ୟ ଲୋକମାନେ ମଧ୍ୟ ଚାଷ ନ କରିକି ମଧ୍ୟ ସେମାନେ ବଜାରରୁ କିଣି ତାଙ୍କ ଖାଇଥାନ୍ତି ଯେମିତିକି ଫସଲ ପଶୁ ସମ୍ପଦ ଫସଲ ସହିତ ପୁଣି ପଶୁ ପଶୁ ସମ୍ପଦ ବି ଅଛି ଯେମିତି ଗାଈ ଚାଷ କୁକୁଡ଼ା ଚାଷ ଛେଳି ଚାଷ ଏମିତି ବିଭିନ୍ନ ପ୍ରକାର ପଶୁ ସମ୍ପଦ ମଧ୍ୟ ରହିଛି ଏହା ସାହାଯ୍ୟରେ ଲୋକମାନେ ମଧ୍ୟ ଗାଈ ଚାଷ କରି ପାଳନ କରି ତାଦେହରୁ କ୍ଷୀର ଦହି ଛେନା ଇତ୍ୟାଦି ବିକ୍ରି କରନ୍ତି

ଅଛି ଝୋଟ ଝୋଟ ମଧ୍ୟ ଆମର ନିହାତି ଆବଶ୍ୟକ ସୋରିଷ ସୋରିଷ ସାହାଯ୍ୟରେ ଆମେ ତେଲ ହୋଇଥାଏ ଯାହା ଆମେ ଖାଇଥାଉ